ହଁ ଯେ ପାରମ୍ପରିକ ମାଧ୍ୟମ ଯେପରିକି ତୈଳ ରଙ୍ଗ କିମ୍ବା ଜଳ ରଙ୍ଗ ସହିତ କାମ କରିବାକୁ ପସନ୍ଦ କରେ ମୁଁ ଆଗରୁ ଯେତେବେଳେ ଛୋଟ ଥିଲି ମୁଁ ବହୁତ ସମୟରେ ଆଗରୁ ପ୍ରଥମେ ମୁଁ ରଙ୍ଗ କରେ କିମ୍ବା ଯାହା ବି ପେଣ୍ଟିଂ କରେ ତା ପରେ ପରେ ମୁଁ ଯେତୋଳେ ଟିକେ ବଡ଼ ହେଲି ଓ ବହୁତ ସମୟରେ ୟୁଟ୍ୟୁବ୍ରୁ ମଧ୍ୟ ଆସେ ପେଣ୍ଟିଂ କଲର୍ ପେଣ୍ଟିଂ ସେଗୁଡ଼ା ଦେଖିଲି ଆଉ ମୁଁ ନିଜେ ମଧ୍ୟ କରିବା ପାଇଁ ଚେଷ୍ଟା କଲି ଆଉ ମୁଁ ପରେ ମୋର ଧୀରେ ଧୀରେ ରୁଚି ହୋଇଗଲା ତୈଳ ଯେଉଁ ପେଣ୍ଟିଂ କଲର୍ ପେଣ୍ଟିଂ କରିବା ପାଇଁଁ ଆଉ ଅନେକ ମଧ୍ୟରେ ମଧ୍ୟରେ ମଧ୍ୟ ମୁଁ ତୈଳ ପେଣ୍ଟିଂ କରିଛି ଘରେ ମଧ୍ୟ ମୁଁ ଯେତେବେଳେ ଫାଙ୍କାଥାଏ କରେ ଆଉ ଲୋକମାନେ ମଧ୍ୟ ମୋତେ ଦେଖାଇବା ପାଇଁ ଆସନ୍ତି କଲର୍ ପେଣ୍ଟିଂ କରେ ମଧ୍ୟ ଆଉ ଆଉ ଡିଜିଟାଲ୍ ମଧ୍ୟରେ ମଧ୍ୟ ମୁଁ ଅନେକ ଥର ଚେଷ୍ଟା କରିଛି କମ୍ପ୍ୟୁଟର୍ରେ କରିବା ପାଇଁ